ମୁଁ ଗଛ ଲଗେଇବା ପାଇଁ ବହୁତ ଭଲ ପାଏ ଆଉ ଫସଲ କରିବା ପାଇଁ ବି ଭଲ ପାଏ ଅନେକ ଗଛ ଫୁଲ ଗଛ ଏମିତି ଫଳ ଗଛ ପରିବା ଗଛ ଏମିତି ସବୁ ଗଛ ଲଗେଇବା ପାଇଁ ବହୁତ ଭଲ ଲାଗେ ଆଉ ଆମ୍ବ ଗଛ ଲଗେଇବା ପାଇଁ ଭଲ ଲାଗେ ଆମ୍ବ ଗଛରେ ଆମେ ଛୋଟବେଳୁ ଲଗାଉ ପାଣି ଦେଉ ବଡ଼ ହେଲେ ଯେତେବେଳେ ଆମ୍ବ ପଳେ ବହୁତ ମନ ଖୁସି ହେଇଯାଏ ଆମ୍ବ ଖାଇବା ପାଇଁ ଆମେ ଅଧିକାଂଶ ବହୁତ ଭଲ ପାଇଥାଉ ଆଉ ଆମ୍ବ ପଣସ ଗଛ ସବୁ ପାଚିଲେ ଆମେ ଖାଇବା ପାଇଁ ବହୁତ ଭଲ ଲାଗେ ଆଉ ବାରିରେ ଆମେ ଯେତେବେଳେ ଫାଙ୍କା ଟାଇମ୍ ମିଳେ ଆଳୁ ଗଛ ଲଗାଉ କଲରା ଲଗାଉ ଆଉ ବାଇଗଣ ଗଛ ଲଙ୍କା ଗଛ ବିମି ଗଛ ଭେଣ୍ଡି ଗଛ କଦଳୀ ଗଛ ବି ଲଗାଉ ଏମିତି ଅନେକ ପ୍ରକାର ଗଛ ଆମେ ଲଗାଉ ଲଙ୍କା ଗଛ ଲଙ୍କା ଭଳି କାକୁଡ଼ି ଗଛ ଲଗାଉ କାକୁଡ଼ି ଲଗେଇ ଫଳିଲେ ଆମେ ତାକୁ ଭଲ ବହୁତ ଭଲ ପାଉ କାକୁଡ଼ିକି ଏମିତି କଖାରୁ ଗଛ କଖାରୁ ଫଳିଲେ ଆମେ ତାକୁ ରୋଷେଇରେ ବ୍ୟବହାର କରୁ କଲରା ଗଛ ଦେହ କଲରା ଲଗାଉ କଲରା ଫଳିଲେ ପିତା ବହୁତ ପିତା ଲାଗେ ହେଲେ ଦେହ ପାଇଁ ବହୁତ ମାନେ ବହୁତ ଭିଟାମିନ୍ ବହୁତ ଭଲ କେତେ ଲ ରୋଗ ବି ବହୁତ ଭଲ ହୋଇଯାଏ କଲରା ଖାଇଲେ ସେଥିପାଇଁ ଆମେ ସବୁପ୍ରକାର ଫସଲ ଲଗେଇବା ପାଇଁ ବହୁତ ଭଲ ପାଉ କି ବଜାରରେ ଯୋଉ କେମିକାଲ ସବୁ କରିବା ମିଳୁଚି ତାକୁ ଖାଇଲେ ବହୁତ ଦେହ ଖରାପ ହୁଏ ସେଥିପାଇଁ ଆମେ ବାରିରେ ଲଗେଇିକିନା ଖାଇବା ପାଇଁ ବହୁତ ଅଧିକାଂଶ ଭଲ ପାଉ ଆଉ ବାରିରେ ଆମେ ସବୁ ପ୍ରକାର ଫସଲ କରୁ ଟମାଟର ଗଛ ସବୁ ପ୍ରକାର ଫସଲ କରୁ ଆଉ ଯେମିତି ଫସଲ ହେଲେ ଆମେ ତାକୁ ମାନେ ରୋଷେଇରେ ଖାଇପାରିବୁ ଆଉ ବାହାରୁ କିଛି କିଣିବାକୁ ହିଁ ପଡ଼େନି ବାରିରେ ଫାଙ୍କା ଟାଇମରେ ବହୁତ ଲଗେଇକିନା ଖାଇବା ପାଇଁ ଆମେ ବହୁତ ଭଲ ପାଉ ଗଛ ଲଗେଇ ତା ସହିତ ପାଣି ଦେଇ ଆମେ ସବୁକିଛି କରିବା ପାଇଁ ବହୁତ ଭଲ ପାଉ ଭଣ୍ଡା ଗଛଟା ଦେହ ପାଇଁ ବହୁତ ଭଲ ଆମେ ଭଣ୍ଡା ଗଛ ବି ଲଗାଉ ମନ୍ତଳ କଦଳୀ ଗଛ ଲଗାଉ ସେମିତି ବହୁତ ଗଛ ବି ଆମେ ଲଗେଇକିନା ତାକୁ ଭଲରେ ତାକୁ ଯତ୍ନ ନିଅ ବଡ଼ ହେଲେ ଫଳି ଫଳେ ଆମେ ବହୁତ ଯେତେବେଳେ ଫଳ ଆମ ମନଟା ବହୁତ ଖୁସି ଲାଗେ ବାରିଘର ଗଛରେ ପବନରେ ଖେଳି ଉଠେ ବହୁତ ଖୁସି ଲାଗେ ମନଟା ପୁରା ଆନନ୍ଦ ହୋଇଯାଏ ସେ ଫସଲର ଦେଖିକିନା ଯେତେବେଳେ ଫସଲ ଉନ୍ନତି ହୁଏ ଆମକୁ ବହୁତ ଖୁସି ଲାଗେ ଲଗେଇଥିବାର ଯେତିକି କଷ୍ଟ ହୁଏ ତାକୁ ଆନନ୍ଦ ବି ବହୁତ ଆନନ୍ଦ ଲାଗେ